ଦିଦି କୁଆଡ଼େ ଆଜି ଆମ୍ ଦୋକାନ ପଟେ ବୁଲିଆସ୍ଛ୍ ହଁ ଦିଦି କୁଆଡ଼େ ଆମ ଦୋକାନ ପଟେ ଆଜି ବୁଲିଆସ୍ଛ୍ ଯା ହଉ ତୁମକୁ ବହୁତ ଦିନରୁ ଦେଖୁଛୁ ଆସ ଆସ ଟିକେ ବସିବ ଆମ ଦୋକାନ ସାମ୍ନାରେ ଟିକେ ବସିବ ଆସ ହଁ ହେମିତି ଚାଲିଛି ଦିଦି ଯାହା ଚାଲିଛି ଆଉ କ'ଣ କରିବା ଘରଦ୍ୱାର ଛାଡ଼ିକି ତ ଆସିକି ଏଇଟି ଆମେ ରହିକି ଚା' ଟିକେ ବେପାର କରୁ ଚା' ଟିକେ କଫି ଟିକେ ବେପାର କରୁଛେ ଆଉ ହଁ ସେଇଟା ମୁଁ କଁ କହିବି ଆଉ ଏଠି ଗାଁ ତ ଛାଡ଼ିକି ପଳାଇଆସିଲି ଏଇଠି ଆମର ସାଙ୍ଗସାଥୀ ମେଳ ହେଇଗଲେ ଆଉ ଛୋଟ ଚା' ଦୋକାନଟେ ଦେଇଛି ଆଉ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିଛି ବୋଲିକି ଆଜି ମୋତେ ଭଲରେ ବି ସମସ୍ତେ ବି ଦେଖାଚାହାଁ କରୁଛନ୍ତି ଆଜି ମୁଇଁ ତାଙ୍କ ପାଖରୁ ବି ଚା' ବେପାର କରି ଦୁଇ ପଇସା ରୋଜଗାର କରୁଛି ଆଉ ନିଜେ ପେଟ ପୋଷୁଛି ଆଉ ଚା' ରେଟ୍ଟା ଏବେ ତ ରେଟ୍ ଏବେ ବଢ଼ାଇବା କଥା ବଢ଼ାଇନି ମୁଁ ସେ ପୁରୁଣା ରେଟ୍ ସେ ସାତ ଟଙ୍କାରେ ଏକା ବିକୁଛି ନାହିଁ ଚା' ଚାହା ରେଟ୍ ଚାହା ରେଟ୍ ବଢ଼ାଇଦେଇଥାନ୍ତି ଯେ ମ୍ୟାଡ଼ାମ୍ କ'ଣ କରିବା ଏଇଠି ଆମର ତ ସାଙ୍ଗସାଥୀ ମାନଙ୍କୁ ଦେଖିକି ମୁଁ ଆଉ ଚା' ରେଟ୍ ବଢ଼ାଇ ପାରୁନି ଆଉ ହଁ ନାହିଁ ମ୍ୟାଡ଼ାମ୍ ନାଇଁ ଯେ ସାଙ୍ଗସାଥୀ ଅଛନ୍ତି ତ ସବୁବେଳେ ଚା' ପିଇବାକୁ ଆସନ୍ତି ତାଙ୍କୁ ଆଉ ଅଧିକ ପଇସା କହିଲେ ଆଉ ଖରାପ ଭାବିବେ ମନ ଆଉ ସେଥୀପାଇଁ ମୁଁ ହଉ ଚାଲୁ ଚାଲୁ ବୋଲି ସେଇ ଯେତିକି କମ୍ ରେଟ୍ ଗୋଟେ ଟଙ୍କାଟେ ଦୁଇ ଟଙ୍କା କମାଇଛି ବୋଲେ ଆଜି ମୋର ଚା'ର ରେଟ୍ଟା ଭଲ ବେପାର ହେଇଚାଲିଛି ଆଉ ଚା' ଭଲ ସ୍ପେଶାଲ୍ ଚା' କରୁଛି ଭଲ ସ୍ପେଶାଲ୍ ଚା' ହେଲେ ଟିକେ ଆଉ ଟଙ୍କାଟେ ଦୁଇ ଟଙ୍କା ଅଧିକ ପଡ଼ିବ ଆଉ ନର୍ମାଲ୍ ଚା' ଆମର ଲିମିଟ ଚା' ହେଲେ ଟିକେ କମ୍ ପଡ଼ିବ ଆଉ କଫି ପନ୍ଦର ଟଙ୍କା ଏଠି ହଁ କ'ଣ ଚା' ଚା' ଦେବି ନା କଫି ଦେବି କଫି ରେଟ୍ କଫି ରେଟ୍ଟା ପନ୍ଦର ଟଙ୍କା ମ୍ୟାଡ଼ାମ୍

ହେଇଟା ପରା ମୁଁ କହୁଛି ମୁଁ ଗୋଟେ କାହିଁ ଟଙ୍କାଟେ କାଟିଛି ମୋ ସାଙ୍ଗସାଥୀ ପାଇଁ ଭଲ ସମସ୍ତଙ୍କୁ ଦେଖେ ଟଙ୍କାଟେ ଦୁଇ ଟଙ୍କା ପାଇଁ ଏଠି ଇଏ ନାହିଁ ସମସ୍ତଙ୍କ ସ୍ନେହ ଦରକାର ସମସ୍ତଙ୍କ ଖୁସି ଦରକାର ସମସ୍ତେ ଯେମିତି ଭଲ କହିବେ ସେଇଟା ମୋତେ ଦରକାର ନା ନା ନା ମ୍ୟାଡ଼ାମ୍ ପୁରା ସଫାଇ କେଟିଲ୍ ଉପରେ ଭିତରେ ଅଛି ଦେଖୁନାହାନ୍ତି ସବୁ ସାଙ୍ଗେସାଙ୍ଗେ ତିଆରି ହେଇକି ସବୁବେଳେ ପ୍ୟାକିଂ ପୁରା ଛଣାଛଣି ହେଇକି ସେଟିଂ ହେଇକି ଅଛି ଚା' ଅଲଗା କ୍ଷୀର ଅଲଗା ନାହିଁ କେଟିଲ୍ ନାହିଁ ମ୍ୟାଡ଼ାମ୍ ଏଇ ଯେଉଁ ଆମ ହେଇଟା କ'ଣ ଦେଖୁନାହାନ୍ତି ଏଇଟା ଗରମ ଇଏ ଷ୍ଟିଲ୍ର

ନାହିଁ ଏଇଟା ହଟ୍କେସ୍ଟା ତ ଏଇଟା ଇଏରେ ଅଛି ଆଉ ନାଇଁ ମ୍ୟାଡ଼ାମ୍ ଅଛି ଦେଖୁ ନାହାଁନ୍ତି ବିସ୍କୁଟ୍ ଅଛି ଏଇ ଆମର କୁର୍କୁରି ଫୁର୍କିରି ଛୁଆ ମାନଙ୍କ ଖାଇବା ଜିନିଷ ସବୁ ଅଛି

ହଁ ମ୍ୟାଡ଼ାମ୍ ସେତ୍ପାଇଁ ତ ସମସ୍ତଙ୍କୁ ସାଙ୍ଗ ମାନେ ପଇସାକୁ ଦେଖିଲେ ହେବନି ସାଙ୍ଗ ସ୍ନେହ ବି ଦରକାର ଆଉ ପଇସା ବି ଦରକାର ଏଠି ବଞ୍ଚିବାକୁ ହେଲେ ହଉ ହଉ ମ୍ୟାଡ଼ମ୍ ଚା' ଆଣିଦେଉଛି